ଗଣମାଧ୍ୟମର ଓଡ଼ିଆ ଭାଷାର ବ୍ୟବହାର ବହୁତ ପ୍ରଚୁର ଭାବରେ ହୋଇପାରୁଛି ଯେମିତିକି ଏବେ ଆମେ ଦେଶରେ ଅନ୍ୟ ଗୋଟେ ଲୋକ ଅନ୍ୟ ଦେଶରେ ରହୁଛି ସେ ଆମ ଦେଶର ଭାଷା ବିଷୟରେ ରେଡ଼ିଓ ବା ଟେଲିଭିଜନ୍ରୁ ବିଭିନ୍ନ ପ୍ରକାର ଖବର ପାଇପାରୁଛି ଓ ଏବେ ଆମଠାରୁ ଦୂରରେ ରହୁଥିବା ଆମ ଦେଶର ଲୋକ କିମ୍ବା ଅନ୍ୟ ଦେଶର ଲୋକମଧ୍ୟ ଏଠି ଆସି ରହୁଥିବାର ସେ ବିଭିନ୍ନ ଟେଲିଭିଜନ୍ ଏବଂ ସାହାଯ୍ୟରେ ତାଙ୍କର ଭାଷା ସମ୍ପର୍କରେ ଜାଣି ପାରୁଛନ୍ତି ଆମ ଦେଶର ଯେଉଁ ଲୋକ ବାହାରେ ରହୁଛନ୍ତି ସେ ତାଙ୍କର ଭାଷାକୁ ଆମର ବିଭିନ୍ନ ରେଡ଼ିଓ ଏବଂ ଟେଲିଭିଜନ୍ ମାଧ୍ୟମରେ ଜାଣି ପାରୁଛନ୍ତି ଯଦ୍ଵାରା ଭାଷାର ଆଦାନ ପ୍ରଦାନ ହୋଇପାରୁଛି ଏବଂ ସବୁଦିନ ପାଇଁ ସେ ଭାଷାକୁ ମନେରଖି ପାରୁଛନ୍ତି ଭାଷାଟି ଯା ଦେଶର ଯେତେଦୂରରେ ରହିଲେ ମଧ୍ୟ ନିଜ ଭାଷାକୁ କେବେ ଭୁଲିବା ଉଚିତ୍ ନୁହେଁ ଭାଷା ଆମ ଦେଶରେ ଆମ ଭାଷାର ପରିଚୟ ଅତ୍ୟନ୍ତ ଆବଶ୍ୟକ ଆମେ ଯେଉଁଠି ବି ଥିଲେ ଆମ ଭାଷାକୁ କେବେ ଭୁଲିବା ନାହିଁ